ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଉଛି ଶାଗ ଶାଗରେ ଅନେକ ଭିଟାମିନ୍ ଥାଇ ଏବଂ ଶାଗ ଖାଇବା ଦ୍ୱାରା ଅନେକ ପ୍ରକାର ରୋଗ ମଧ୍ୟ ଭଲ ହୋଇଯାଉଥାଏ ଶାଗ ବିଭିନ୍ନ ପରି ପ୍ରକାର ଅଛି ଯଥା ଭାଜି ଶାଗ ମୁନୁଗା ଶାଗ ଏମିତି ଅନେକ ପ୍ରକାର ଶାଗ ରହିଛି ସବୁଥିରୁ ଅଧିକ ମୁନୁଗା ଶାଗ ଆମର ଅଧିକ ପ୍ରିୟ ଏବଂ କଲରା ଶାଗ ଖାଇବା ଦ୍ୱାରା ଆମକୁ କିଛି ପିତା ଅଂଶ ଆମ ଶରୀରକୁ ଯାଇଥାଏ ଯାହା ଆମ ଶରୀର ପାଇଁ ହିତକାରକ ଅଟେ ଲିମ୍ବ ଶାଗ ମଧ୍ୟ ଆମେ ଖାଇଥାଉ ଏବଂ ଆମେ ବାଡ଼ିରେ କରୁଥିବା ବିଭିନ୍ନ ପ୍ରକାର ଶାଗକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରିଥାଉ ସେହି ଖାସ୍ ଶାଗ ଗୁଡ଼ିକ ମୋତେ ବହୁତ ଭଲ ଲାଗିଥାଏ କାରଣ ଶାଗ ବହୁତ କମ୍ ଟାଇମ୍ ସେ ହେଇଯାଇ ଥାଏ ଏବଂ ତାହାର ପ୍ରକୃତ ଭିଟାମିନ୍ ଆମେ ପାଇପାରି ଥାଉ କାରଣ ସମସ୍ତ ଶାଗରୁ ଅନେକ ଭିଟାମିନ୍ ମିଳି ଥାଏ ତାହା ମୋତେ ଅଧିକ ଭଲ ଲାଗେ ଏବଂ ମୋର ଶାଗ ତିଆରି ଶାଗ ଖାଇବା ପାଇଁ ସେଥିପାଇଁ ଅନେକ ଭଲ ଲାଗିଥାଏ